ହଁ ମୁଁ ଦଶରୁ ଦଶଲକ୍ଷ ସଂଖ୍ୟା ମଧ୍ୟରେ ପାଞ୍ଚୋଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ଏକଲକ୍ଷ ସତର ହଜାର ଦୁଇଲକ୍ଷ ପଚିଶହଜାର ଚାରିଲକ୍ଷ ଆଠହଜାର ତିନିଲକ୍ଷ ତିନିହଜାର ଶହେ କୋଡ଼ିଏ ପାଞ୍ଚଲକ୍ଷ ଦଶହଜାର ପାଞ୍ଚ